ଆମ କଳାହାଣ୍ଡି ଜିଲ୍ଲାର ଗ୍ରାମାଞ୍ଚଳରେ କୃଷକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯେମିତି କି ପାଣିପାଗ ପରିବର୍ତ୍ତନ ମଣ୍ଡିର ଅସୁବିଧା ଆର୍ଥିକ ସହାୟତା ପ୍ରଶିକ୍ଷଣ ପାଣିପାଗ ଆଗକାଳରୁ ପରିବେଶକୁ ଅନୁସରଣ କରି ଆମ ଆମର ପାଣିପାଗ ଠିକରେ ହେଉଥିଲା କିନ୍ତୁ ଏବେ ଆମର ପରିବେଶ ପ୍ରଦୂଷଣ ଯୋଗୁଁ ଏବେ ପାଣିପାଗର ପରିବର୍ତ୍ତନ ଦେଖିବାକୁ ମିଳୁଛି ଯେତେବେଳେ ବର୍ଷା ହେବା କଥା ସେତେବେଳେ ବର୍ଷା ନହୋଇ ଅମଳ ସମୟରେ ବର୍ଷା ହେଉଛି ଯାହା ଫଳରେ ଧାନ ଫସଲ ନଷ୍ଟ ହେଉଛି କୃଷକ ମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ଓ ମଣ୍ଡି ମଣ୍ଡିର ଅସୁବିଧା ମଧ୍ୟ ହେଉଛି ଅମଳ ଅମଳ ପରେ ଧାନ ମଣ୍ଡିରେ ବିକ୍ରି ବିକ୍ରୟ ମଧ୍ୟ ଅସୁବିଧା ହେଉଛି ବାଧ୍ୟ ହୋଇ ଆମେ ଡିଲର ଡିଲର ବା ଦଲାରଙ୍କୁ ବହୁ କମ୍ ଦାମରେ ଧାନ ଦେବାକୁ ପଡ଼ୁଛି ଯାହାଦ୍ୱାରା କୃଷକମାନେ ବହୁତ କ୍ଷତି ସହୁଛନ୍ତି ଋଣ ଋଣ ଯଦି କୃଷକମାନଙ୍କୁ ସରକାରଙ୍କ ତରଫରୁ ଯଦି କିଛି ସହାୟତା ମିଳନ୍ତା ତେବେ କୃଷକମାନେ ଭଲ ଅମଳ କରିପାରନ୍ତେ